ଓଡ଼ିଶାରେ ଶିକ୍ଷାର ଉନ୍ନତି ପାଇଁ ସରକାର ବହୁତ କିଛି ପଦକ୍ଷେପ ନେଇଛନ୍ତି ଯେମିତିକି ଦେଖିବାକୁ ଗଲେ ଆ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ପାଣ୍ଠି ସିଏ ଗଠିତ କରିଛନ୍ତି ଏବଂ ପ୍ରତି ଶିକ୍ଷା ଅନୁଷ୍ଠାନକୁ ସେମାନେ ଅ ସ୍କଲାରସିପ୍ ହିସାବରେ କିଛି ପଇସା ଦାନ କରୁଛନ୍ତି କିମ୍ବା ସାଇକେଲ୍ ସାଇକେଲ୍ ହଉ କି କୌଣସି ଭାବରେ ଖାଦ୍ୟ ଇତ୍ୟାଦି ସେମାନେ ଦେଉଛନ୍ତି ଓ ପୋଷାକ ମଧ୍ୟ ସେମାନେ ସବୁ ସବୁ ଶିକ୍ଷାଦାନଙ୍କୁ ବର୍ଣ୍ଣନ କରୁଛନ୍ତି ପୋଷାକ ସହିତ ଆମର ଯୋଉଁ ରହିଛି ବ୍ୟାଗ୍ ହଉ କିମ୍ବା ଜୋତା ସୁଜ୍ ଇତ୍ୟାଦି ବେଲ୍ଟ ବେଞ୍ଚ ସବୁକିଛି ସେମାନେ ସହଯୋଗ କରୁଛନ୍ତି ଏବଂ ଆମ ଓଡ଼ିଶାର ଶିକ୍ଷା ଅନୁଷ୍ଠାନ ବହୁତ ଉନ୍ନତି କରିବାରେ ଲାଗିଛି ଏବଂ ସମସ୍ତେ ଆଜିକାଲି ଆମ ଦେଶର ଉନ୍ନତି ଏବଂ ପ୍ରଗତି ଉପରେ କାର୍ଯ୍ୟକାରୀ କରୁଛନ୍ତି ଓ